ସବୁ ଖେଳ ଠାରୁ କ୍ରିକେଟ ଖେଳ ମୁଁ ଦେଖିବାକୁ ପସନ୍ଦ କରେ ଅର୍ ଟିଭିରେ ଦେଖେ ୟୁଟ୍ୟୁବରେ ବି ଦେଖେ ଆଉ ସାଙ୍ଗ ମଧ୍ୟ ଆମେ ମିଶିକି ଦେଖଉ ଆମ ଗ୍ରାମର ବା ପଞ୍ଚାୟତର କ୍ରିକେଟ ମ୍ୟାଚ ହୁଏ ସେଠି ବହୁତ ଲୋକ ଦେଖନ୍ତି ତା ମଧ୍ୟରେ ବି ଆମେ ସାଙ୍ଗମାନେ ଯାଇକି ଦେଖୁ ଆଉ କ୍ରିକେଟ ଖେଳ ଓଡ଼ିଶାର ତ ନମ୍ବର ୱାନ ତା ମଧ୍ୟରୁ ବି ଧୋନି ହେଲା ଖେଳାଳିଙ୍କ ଭିତରେ ନମ୍ବର ୱାନ ଆଉ କ୍ରିକେଟ ଖେଳ ମୋର ବହୁତ ପସନ୍ଦ